ମୁଁ ଗୋଟିଏ ଆଇଟମ୍ କିଣିଥିଲି ତାହା ହେଉଛି ଗ୍ୟାସ୍ ଗ୍ୟାସ୍ର ନକରାତ୍ମକ ଅଭିଜ୍ଞତା ହେଲା ଗ୍ୟାସ୍ ମନେକର ମୁଁ ସରିଗଲା ତେଣୁକରି ମୁଁ ଆଉ ରୋଷେଇ କରିପାରୁନାହିଁ ତା'ପରେ ଗ୍ୟାସ୍ ଯଦି ଲିକ୍ ହେଲା ସେଥିରେ ଲୋକ ମରିବାର ଚାନ୍ସ ଅଛି ଏଣୁକରି ଗ୍ୟାସ୍ ଯେତିକି ଭଲ ସେତିକି ବି ମନ୍ଦ